ହଁ ମୁଁ ଓଡ଼ିଶା ବାହାରୁ ଆସିଛି ଆଉ ଏଇଠି କ'ଣ ଓଡ଼ିଶା ବାହାରୁ ଆସିଛି ଓଡ଼ିଶାରେ କ'ଣ ପର୍ବପର୍ବାଣି ହେଉଛି ଟିକେ ବୁଝିବା ପାଇଁ ଦେଖିବା ଏଇଠି କ'ଣ ଭଲ ହେଉଛି ଟିକେ ଦେଖିବା ପାଇଁ ଆସିଛି ଆଜ୍ଞା

ଆଜ୍ଞା

ନା ସେ ଓଡ଼ିଶା ବାହାରେ ଏତେ ପର୍ବପର୍ବାଣି ନାହିଁ ତ ସେଥିପାଇଁ ଓଡ଼ିଶା ବାହାରେ ଗଣେଶ ପୂଜା ଗଣପତି ହଉ ଆଜ୍ଞା ଯିବା